ଓଡ଼ିଶାର ଲୋକପ୍ରିୟ ବାହ୍ୟ କାର୍ଯ୍ୟକଳାପ କହିଲେ ବର୍ତ୍ତମାନ ଗୋଟେ ଚାଲିଛିି ଯେ ଓ ଆ ବର୍ତ୍ତମାନ ବୋଲବମ୍ ଗୋଟେ ଯେଉଁଟାକି ଆମ ଓଡ଼ିଶା ଭିତରେ ନୁହଁ ସେଇଟା ବାହାର ରାଜ୍ୟର ଏବଂ ତାକୁ ବର୍ତ୍ତମାନ ଲୋକମାନେ ବହୁତ ଆପଣେଇ ସାରିଲେଣି ଧୀରେ ଧୀରେ ସେଇଟା ଅତି ଲୋକପ୍ରିୟ ହେଲାଣି ଗୋଟେ ଅତି ବଡ଼ ସାଂସ୍କୃତିକ କାର୍ଯ୍ୟକ୍ରମଟା ସେଇଟା ପୂର୍ବରୁ ଆମ ଓଡ଼ିଶା ଭିତରେ ନଥିଲା ଲୋକ ବର୍ତ୍ତମାନ ତାଙ୍କୁ ଗୋଟେ ସାଂସ୍କୃତିକ କାର୍ଯ୍ୟକଳାପଟାକୁ ଗ୍ରହଣ କରିଛନ୍ତି ଆଉ ଆମର ସେଇଟା ଧୀରେ ଧୀରେ ଅତି ଲୋକପ୍ରିୟ ହେବାକୁ ଲାଗିଲାଣି ଆଉ ଦୁଃଶାସିକ କ୍ରୀଡ଼ା କଥା ଯଦି ଆମେ କହିବା ତାହେଲେ ବର୍ତ୍ତମାନ ସ୍କୁବା ଡାଇଭିଙ୍ଗ ସ୍କୁବା ଡାଇଭିଂ ଏଇଟା ହେଉଛି ଗୋଟେ ବର୍ତ୍ତମାନ ଅତି ଦୁଃସାହାସିକ କ୍ରୀଡ଼ା ଏବଂ ତାଦ୍ୱାରା ଦୁଃଶାସିକ କାର୍ଯ୍ୟ ହେଲେ ମଧ୍ୟ ଲୋକଙ୍କର ବହୁତ ଉପକାରରେ ଆସେ ଏ ଗୋଟେ ଆକସ୍ମିକ ଦୁର୍ଘଟଣା ଘଟିବା ସମୟରେ ସ୍କୁବା ଡାଇଭର୍ ମାନଙ୍କର କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଇଥାଏ ଏବଂ ସେମାନେ ଅତି ଗଭୀର ଜଳରାଶି ଭିତରୁ ସମୁଦ୍ର ବା ନଦୀର ମାନେ ଖରସ୍ଵତା ନଦୀମାନଙ୍କରୁ ସେମାନେ ଲୋକମାନଙ୍କୁ ଉଦ୍ଧାର କରିଥାନ୍ତି ଏବଂ ତାହା ଏକ କ୍ରୀଡ଼ା ସହିତ ତାହା ଲୋକଙ୍କର ଉପକାରରେ ମଧ୍ୟ ଆସିଥାଏ ଏବଂ ଏହିଇ ସ୍କୁବା ଡାଇଭର କୌଣସି ଟ୍ରେନିଂ ସେଣ୍ଟର ବା କୌଣସି ଶିକ୍ଷା ଦେଲା ଭଳି ଅନୁଷ୍ଠାନ ଓଡ଼ିଶା ଭିତରେ ନାହିଁ ତ ଯଦି ସେ ପ୍ରକାର କିଛି ହୋଇପାରନ୍ତା ତାହା ନିଶ୍ଚିତ ଭାବରେ ଲୋକମାନଙ୍କର ବହୁତ ଉପକାରରେ ଆସନ୍ତା ତେଣୁ ମୁଁ ଚାହୁଁଛି ଯେ ଏବଂ ଦେଶବାସୀ ମଧ୍ୟ ଚାହୁଁଛନ୍ତି ଯେ ସେପ୍ରକାର କାର୍ଯ୍ୟକ୍ରମ ସବୁ ରାଜ୍ୟମାନଙ୍କରେ ହେଲେ ବହୁତ ଭଲ ହୁଅନ୍ତା